ମୋ ଚାରିପାଖରେ ଥିବା ପାଞ୍ଚଜଣ ସାଙ୍ଗଙ୍କ ନାମ ମୁଁ କହିପାରିବି ସେଗୁଡ଼ିକ ହେଲେ ରାହୁଲ ନାୟକ ଓଂକାର ନାୟକ ଏବଂ ପ୍ରକାଶ ସାହୁ ଦେବାଶିଷ ଦଳବେହେରା ଏବଂ ଆଦିତ୍ୟ ଏବଂ ଆଦିତ୍ୟ ଦାସ